ଆମ ଓଡ଼ିଶାର ଭୂଗୋଳ ଆମର ଅର୍ଥନୀତିକୁ ବଢ଼ାଇଥାଏ ବା ଆମ ଓଡ଼ିଶାର ଅର୍ଥ ପରିମାଣ ସମ୍ବଳ ପରିମାଣ ମଧ୍ୟ ବଢ଼ାଇଥାଏ ଆମ ଓଡ଼ିଶାରେ ଶିଳ୍ପ ବହୁତ କମ ମାତ୍ରାରେ ଅଛି ଏତେ ଅଧିକ ଶିଳ୍ପ ନାହିଁ ଯେଉଁଥିପାଇଁ ଆମ ଓଡ଼ିଶାର ପିଲାମାନେ ରୋଜଗାରକ୍ଷମ ହୋଇପାରିବେ ଆମ ଓଡ଼ିଶାର ଅନେକ ଯୁବକ ଯୁବଗୋଷ୍ଠୀ ବେକାର ହୋଇ ବୁଲୁଛନ୍ତି ସେମାନେ ଶିକ୍ଷିତ କିନ୍ତୁ ଶିକ୍ଷିତ ବେକାରୀ ଅଟନ୍ତି ଯେତେ ଶିକ୍ଷିତ ହେଇଥିଲେ ମଧ୍ୟ ସେମାନେ ଚାକିରି ପାଇପାରୁନାହାନ୍ତି ନିଯୁକ୍ତି କେଉଁଠି ପାଇପାରୁନାହାନ୍ତି ଯଦି ଆମ ଓଡ଼ିଶାରେ କେତେକ ଯଦି ଆମ ଓଡ଼ିଶାରେ କେତେକ ଶିଳ୍ପ କାରଖାନା ପ୍ରତିଷ୍ଠା ହୁଅନ୍ତା ତା'ହେଲେ ଆମ ଓଡ଼ିଶାର ଯୁବପିଢ଼ି ନିଯୁକ୍ତି ପାଇପାରନ୍ତେ ଏବଂ ରୋଜଗାରକ୍ଷମ ମଧ୍ୟ ହୋଇପାରନ୍ତେ କିନ୍ତୁ ଖଣିଜ ଖଣିଜ ସମ୍ପଦ ଆମ ଓଡ଼ିଶାରେ ଅନେକ ମାତ୍ରାରେ ଅଛି ଆମ ହୀରାକୁଦ ଡ୍ୟାମ୍ରେ ହୀରା ହୀରାର ଉତ୍ପାଦନ କରାଯାଇଥାଏ ହୀରା ଅଛି ଏବଂ ବିଭିନ୍ନ ଅଞ୍ଚଳରେ ପଥର ପଥର ତଳୁ ଅନେକ ଖଣିଜ ସମ୍ପଦ ମଧ୍ୟ ବାହାରିଥାଏ ଆମ ଅଞ୍ଚଳରେ ଅଧିକ ମାତ୍ରାରେ ଧାନ ଚାାଷ ହୋଇଥାଏ ଏବଂ ମହୁ ମଧ୍ୟ ଅମଳ କରାଯାଏ ଆମ ଅଞ୍ଚଳର ଲୋକମାନେ ମହୁ ମହୁ ଚାଷ କରିଥାନ୍ତି ଏବଂ ଧାନ ଚାଷ ହେଉଛି ଆମ ଓଡ଼ିଶାର ମୁଖ୍ୟ ଚାଷ ଧାନରୁ ଆମେ ଓଡ଼ିଶା ବହୁତ ଉନ୍ନତି କରିଛୁ ଏବଂ ବିକାଶ ମଧ୍ୟ କରିଛୁ ଆମ ଅଞ୍ଚଳରେ ଧାନ ଅମଳ କରାଯାଇଏ ଅନ୍ୟ ସହର ବା ଅନ୍ୟ ରାଷ୍ଟ୍ରରେ ବିକ୍ରି କରାଯାଇଥାଏ